ମୁଁ ମୋର ଦୈନନ୍ଦିନ ଜୀବନରେ ଅନେକ ଗୁଡ଼ିଏ ବୈଷୟିକ ଉପକରଣକୁ ଉପଯୋଗୀ ମନେକରେ ଯେମିତିକି ଜିମେଲ୍ ମାନଚିତ୍ର ୟୁ ପି ଆଇ ବା ଅର୍ଥ ଆଦାର ପ୍ରଦାନର ମାଧ୍ୟମ ଗୋଟେ ୟୁ ପି ଆଇ ସ୍ୱିଗି ଜୋମାଟୋ ଅନେକ ଗୁଡ଼ିଏ ବହୁତ ଜିନିଷ ଅଛି ଏଥିମଧ୍ୟରୁ ଜିମେଲ୍ ବିଷୟରେ କହିବାକୁ ଗଲେ ଜିମେଲ୍ ହେଉଛି ଗୋଟେ ବାର୍ତ୍ତା ପ୍ରଦାନର ଏକ ମାଧ୍ୟମ ଯାହାଦ୍ୱାରା ଆମେ ନିଜର ବାର୍ତ୍ତାକୁ ଅନ୍ୟମାଧ୍ୟମ ଅନ୍ୟ ଏକ ଜଣକୁ ଗୋଟେ ମାଧ୍ୟମ ମାଧ୍ୟମରେ ସ୍ଥାନାନ୍ତରଣ କରିଥାଉ ଯେଉଁଥିରେ ଆମ ବାର୍ତ୍ତାଟି ସିକ୍ରେଟଲି ତାଙ୍କ ପାଖରେ ପହଞ୍ଚିଥାଏ ମାନଚିତ୍ର ମାନଚିତ୍ର ହେଉଛି ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆମେ କାହାକୁ ନ ପଚାରି ମଧ୍ୟ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଇପାରିବୁ ଆମ ଦେଶରେ କୋଣ ଅନୁକୋଣରେ ଅନେକ ଗୁଡ଼ିଏ ଜାଗା ଅଛି ଯାହା ବିଷୟରେ କି ଆମେ ଜାଣିପାରିନଥାଉ କିନ୍ତୁ ଏହି ମାନଚିତ୍ର ମାଧ୍ୟମରେ ଆମେ ସେ ଜାଗାଟିର ନାମ ଖୋଜିକି ସେ ଜାଗାକୁ ଯିବାର ରାସ୍ତାଟା ପାଇଥାଉ ଯେଉଁଟାକି ଆମ ଦୈନନ୍ଦିନ ଜୀବନରେ ଅନେକ ଲାଭଦାଇକ ହେଇଥାଏ ଅନେକ ସମୟ ବଞ୍ଚାଇବା ସହିତ ବିନା କୌଣସି ଦ୍ୱନ୍ଦ୍ୱରେ ବିନା କୌଣସି ଅସୁବିଧାରେ ଆମକୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ୟୁ ପି ଆଇ ବା ଅର୍ଥ ଆଦାନ ପ୍ରଦାନର ଏକ ମାଧ୍ୟମ ଅର୍ଥ ଆଦାନ ପ୍ରଦାନର ଅର୍ଥ ଆଦାନ ପ୍ରଦାନ ବର୍ତ୍ତମାନ ସମୟର ଏକ ବହୁତ ବଡ଼ ଅସୁବିଧାର କାରଣ କାରଣ ଯଦି ଆମର କୌଣସି ବନ୍ଧୁ ଦୂର ଜାଗାରେ ଅଛନ୍ତି ତାଙ୍କୁ ପଇସା ପଠାଇବାକୁ ହେଲେ ଆଗେ ଆମକୁ ମନି ଅର୍ଡ଼ର କରିବାର ଥିଲା ଯେଉଁଟାକି ଆବଶ୍ୟକ ସମୟ ମଧ୍ୟରେ ପହଞ୍ଚି ପାରୁନଥିଲା କିନ୍ତୁ ବର୍ତ୍ତମାନ ଏଇ ୟୁ ପି ଆଇ ମାଧ୍ୟମରେ ଆମେ କିଛି କ୍ଷଣ ମଧ୍ୟରେ ଗୋଟେ ଜାଗାରୁ ବା ଗୋଟେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କୁ ଅର୍ଥ ଆଦାନ ପ୍ରଦାନରେ ଅନେକ ଗୁଡ଼ିଏ ସୁବିଧା ଲାଭ କରିପାରୁଛେ କିଛି କ୍ଷଣ ମଧ୍ୟରେ ଆମେ ଏପଟରୁ ସେପଟରୁ ଅର୍ଥ ଆଦାନ ପ୍ରଦାନ କରିପାରୁଛେ ସ୍ଵିଗି ଖାଦ୍ୟ ପଦାର୍ଥର ଘରକୁ ମଗାଇବା ପାଇଁ ଏହା ଏକ ମାଧ୍ୟମ ବର୍ତ୍ତମାନ ସମୟରେ ପ୍ରାୟତଃ ଖାଦ୍ୟ ଆଦାନ ଖାଦ୍ୟ ଆଣିବା ପାଇଁ ହୋଟେଲ ଯିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏବେ ଆପଣ ଘରେ ବସିବି ଆମେ ଖାଦ୍ୟ ପଦାର୍ଥ ଘରକୁ ଆମେ ମଗାଇ ପାରିବା ଯାହାକି ଏକ ମାଧ୍ୟମ ମାଧ୍ୟମରେ ଆମ ପାଖୁ ଆସି ପହଞ୍ଚିପାରେ ଏମିତି ଅନେକ ଗୁଡ଼ିଏ ବୈଷୟିକ ଉପକରଣ ଅଛି ଯେଉଁଟାକି ଉପଯୋଗୀ ଅଟେ ଏବଂ ଆମ ଦୈନନ୍ଦିନ ଜୀବନରେ ଏକ ବିଶେଷ ଭୂମିକା ଗ୍ରହଣ କରୁଅଛି